ମୁଁ ଶୁଭଶ୍ରୀ କହୁଥିଲି ସୋନପୁରରୁ ବର୍ତ୍ତମାନ ମୋର କଲିକତାକୁ ଟ୍ରାନ୍ସଫର୍ ହୋଇଛି ତ ଆମେ ଏଇନେ ଗୋଟେ ଷ୍ଟଲ୍ ଦୋକାନ ନେବାକୁ ଚାହୁଁଛୁ ଆପଣଙ୍କ ନେ ଷ୍ଟଲ୍ ଆପଣ ରେଟ୍ କ'ଣ କେମିତି କହିଲେ ସେ କ'ଣ ସାଇଜ୍ର ଷ୍ଟଲ୍ ମିଳିବ ଆମକୁ ପନ୍ଦର ବାଇ ପନ୍ଦରର ଦରକାର ନାଇଁ ଅଧିକା ନେବୁ ଦୋକାନ ଦେବାର ଅଛି ହଁ ତ ରେଟ୍ ହଁ ନାଇଁ ଅଧିକା ଅଧିକା ବର୍ଷ ଲାଗି ନିଆହେବ ହଁ ଆଉ ସିକ୍ୟୁରିଟି ଟ୍ୟାକ୍ସ କେମିତି ଅଛି

ହଁ ଆମ ଲାଗିଛି